ନୟାଗଡ଼ ଜିଲ୍ଲାରେ ଦେଖିବାକୁ ଗଲେ ମୁଖ୍ୟ ଫସଲ ହେଉଛି ଧାନ ଏବଂ ମୁଗ ତାପରେ ବିରି ହରଡ଼ ଏଇଭଳି ବିଭିନ୍ନ ପ୍ରକାରର ଫସଲ କରାଯାଏ ପନିପରିବା ଚାଷ ମଧ୍ୟ କରାଯାଏ ଜଳସେଚନ ଉପରେ ପ୍ରାୟତଃ ଲୋକମାନେ ନଦୀ ଉପରେ ଡିପେନଡ଼େବଲ୍ ହୁଅନ୍ତି ନଦୀ ଉପରେ ନିର୍ଭର କରନ୍ତି ଆଜିକାଲି ସରକାରଙ୍କ ତରଫରୁ ବୋରିଂ ପାଇଁ ସୁବିଧା ଦିଆଗଲାଣି ଲୋକମାନଙ୍କ ବୋରିଂ ଖୋଳି ଦିଆଯାଉଛି ତେଣୁ ଜଳସେଚନର କୌଣସି ଅସୁବିଧା ହେଉନି କିଛିଟା କ୍ଷେତ୍ରରେ ଅସୁବିଧା ହେଉଛି ଯେଉଁଠାରେ ପାଣି ମିଳିଥାଉନି ବାହାରିଥାଉନି ବୋରିଂ ଖୋଳିଲେ ମଧ୍ୟ ସେଠାରେ ଅସୁବିଧା ହୋଇଥାଉଛି ପଶୁସମ୍ପଦ କହିଲେ ନୟାଗଡ଼ରେ ବିଭିନ୍ନ ପ୍ରକାରର ପଶୁ ଦେଖିବାକୁ ମିଳନ୍ତି ପଶୁସମ୍ପଦ ବହୁତ ସାରା ଜଙ୍ଗଲ ମଧ୍ୟ ଅଛି ନୟାଗଡ଼ରେ ରହିଛି ଯାହାକି ନୟାଗଡ଼ର ଶୋଭାବର୍ଦ୍ଧନ କରିଥାଉଛି ଟେକ୍ନୋଲୋଜି ଧୀରେ ଧୀରେ ନୟାଗଡ଼ ଡେଭଲପ୍ ଆଡ଼କୁ ଯାଉଛି ଟେକ୍ନୋଲୋଜି କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢ଼ିଚାଲିଛି